ଆମ ଭାରତରେ କ୍ରିକେଟ ଏକ ମହାନ ଖେଳ ଭାବରେ ମନାଯାଏ ଏହା ବ୍ୟତୀତ ଆମ ଭାରତରେ ହକି କି ମଧ୍ୟ ସେଥିରେ ଗୁରୁତ୍ୱ ଦିଆଯାଇଥାଏ ଏବଂ ଫୁଟବଲ୍ ମଧ୍ୟ ଖେଳିବାକୁ ଲୋକମାନେ ପସନ୍ଦ କରିଥାନ୍ତି ଫୁଟି ଫୁଟବଲ୍ ଖେଳିବା ନିମନ୍ତେ ସରକାରଙ୍କ ପାଖ ବହୁତ ପ୍ରୋତ୍ସାହନ ମିଳିଥାଏ ପିଲାମାନଙ୍କୁ ଆଉ ହକି ନିମନ୍ତେ ଆମ ଓଡ଼ିଶାରେ ବହୁତ ବଡ଼ ଷ୍ଟାଡ଼ିୟମ ବି ତିଆରି କରାଯାଇଛି ରାଉରକେଲା ଠାରେ ଓ ଯାହାଦ୍ୱାରା କେ କ୍ରିକେଟ ବ୍ୟତୀତ ଲୋକମାନେ ହକି ଏବଂ ଫୁଟବଲ୍ ଫୁଟବଲ୍ ପ୍ରତି ଆଗ୍ରହ ପ୍ରକାଶ କଲେଣି